ମୋ ନାଁ ସୋମ୍ୟରଞ୍ଜନ ପରିଡ଼ା ମୁଁ ଓଡ଼ିଶାର ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକ୍ର ଡେଣୁ ଗ୍ରାମ ପଞ୍ଚାୟତରେ ରୁହେ ମୋର ସୌଭାଗ୍ୟ ଯେ ମୁଁ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଛି ଓଡ଼ିଶାର ଓଡ଼ିଶା ଓଡ଼ିଶାର ପରିଚୟ କହିଲେ ପୁରୀ ଜଗନ୍ନାଥ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର ହେଉଛି ଓଡ଼ିଶାର ପରିଚୟ କାହିଁକି ନା ଦୂରଦୂରାନ୍ତରୁ ଲୋକମାନେ ପୁରୀ ଜଗନ୍ନାଥ ତୀର୍ଥ ଏଇଟା ଚାରିଧାମରୁ ଗୋଟେ ଧାମ ଏଠିକି ବୁଲିବାକୁ ଆସନ୍ତି ଏଠାକୁ ଆସିଲେ ଏଠାର ସେମାନଙ୍କର ପାପ ଧୋଇ ହୋଇଯାଏ ବୋଲି ଲୋକ କୁହନ୍ତି ଏଠାରେ ପୁରୀ ଜଗନ୍ନାଥଙ୍କର ଚାରିଟା ଦ୍ୱାର ମୁଖ୍ୟଦ୍ୱାର ହେଉଛି ସିଂହଦ୍ୱାର ଆଉ ପୁରୀ ଛ ଠାକୁରଙ୍କୁ ଜଗନ୍ନାଥଙ୍କୁ ବଡ଼ ଠାକୁର କୁହାଯାଏ ପୁରୀ ମନ୍ଦିରକୁ ବଡ଼ମନ୍ଦିର କୁହାଯାଏ ପୁରୀଦାଣ୍ଡକୁ ବଡ଼ଦାଣ୍ଡ କୁହାଯାଏ ଏଠାରେ ଥିବା ସ୍ୱର୍ଗଦ୍ୱାର ମଣିଷ ମୃତ୍ୟୁପରେ ଏଠାରେ ପୋଡ଼ାଗଲେ ଏଠାରେ ଏଠାରେ ମଣିଷ ତାକୁ ପୋଡ଼ିଲେ କୁହାଯାଏ ଯେ ଏଠି ତାଙ୍କର ଆତ୍ମା ଆତ୍ମା ସ୍ୱର୍ଗକୁ ଯିବ ଆମ ହିନ୍ଦୁଧର୍ମରୁ କୁହାଯାଏ ତା'ପରେ ଓଡ଼ିଶାରେ ଓଡ଼ିଶାର କଳା ଓଡ଼ିଶାର ଐଶ୍ୱର୍ଯ୍ୟ ଓଡ଼ିଶାର ଇତିହାସ ବହୁ ପୁରାତନ ଓଡ଼ିଶାର କେଉଁ ଶିଳ୍ପୀ କାରିଗରୀଙ୍କ ଦ୍ୱାରା ବନା ଯାଇଥିବା ଗୋଟେ ବନାଯାଇଥିବା ଗୋଟେ ଜ୍ୱଳନ୍ତ ଉଦାହରଣ ହେଉଛି ପୁରୀ ମନ୍ଦିର କୋଣାର୍କ ସୂର୍ଯ୍ୟମନ୍ଦିର କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଅତି ଅତି ସୁନ୍ଦର ଏଠାର ଓଡ଼ିଶାର କଳା ଓଡ଼ିଶାର କଳା ଓଡ଼ିଶାର ଐଶ୍ୱର୍ଯ୍ୟ କୋଣାର୍କ ମନ୍ଦିର ଦେଖିଲେ ପ୍ରତିଫଳିତ ହୁଏ ତା'ପରେ ଓଡ଼ିଶାର କାଳିଜାଇ କାଳିଜାଇ ଓଡ଼ିଶାର ଚିଲିକା ହ୍ରଦ ଓଡ଼ିଶାର କାଳିଜାଇ ଚିଲିକାହ୍ରଦ ଶୀତଦିନେ ଏଠାକୁ ଏଇଟା ହେଉଛି ବହୁତ ବଡ଼ ପର୍ବ ଟୁରିଷ୍ଟ ଟୁରିଷ୍ଟ ସ୍ପଟ୍ ଶୀତଦିନେ ବିଭିନ୍ନ ଦୂରଦୂରାନ୍ତରୁ ପକ୍ଷୀ ଗୁଡ଼ିକ ଆସି ନଳବଣରେ ଆସି ରହିଥାନ୍ତି ଚିଲିକାର ନଳବଣରେ ଆସି ରହିଥାନ୍ତି ଯାଆକୁ ଯାହାକି ଲୋକମାନଙ୍କୁ ଆକର୍ଷିତ କରେ ବିଭିନ୍ନ ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକ ଆସି ଏହାକୁ ପର୍ଯ୍ୟଟନ କରିଥାନ୍ତି ସେଠାରେ ଡଲଫିନ୍ ଡଲଫିନ୍ ପଏଣ୍ଟ ଏସବୁ ଦେଖିବାପାଇଁ ଲୋକ ଆସିଥାନ୍ତି ପର୍ଯ୍ୟଟନ ସ୍ଥଳରେ ଓଡ଼ିଶାର ଅନ୍ୟତମ ସ୍ଥାନ ଅଧିକାର କରିଛି ପୁରୀ ସ୍ଥାନ ପୁରୀ ଜିଲ୍ଲା